ନିର୍ବାଚନ ସମୟରେ ମୁଁ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲି ଯେତେବେଳେ ମୁଁ ଭୋଟ ଦେବା ପାଇଁ ଯାଇଥିଲି ତ ସେତିକି ସମୟରେ ବହୁତ ଭିଡ଼ ମଧ୍ୟ ହୋଇଥିଲା ତ ଯାହା ବି ଭୋଟ ଦେବା ପାଇଁ ଗହଳି ହେଲା ଭିତରେ କେହି ଜଣେ ମୋତେ ଠେଲି ଦେଇ ଚାଲିଗଲା ତ ମୁଁ ତଳେ ପଡ଼ିଗଲି ମୋ ନାକରୁ ମଧ୍ୟ ବହୁତ ରକ୍ତ ବାହାରି ଥିଲା ତ ବହୁତ ଅସୁବିଧାରେ ଗହଳି ହେବା ଦ୍ୱାରା ମୁଁ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲି ତ ଏଥିସହିତ ଯେଉଁ ନେତା ମାନେ ପ୍ରଚାର କରନ୍ତି ନା ଘର ଯାହା ବି ଘର କରିଦେବେ ଆମକୁ ଦୁଃଖ ସମୟରେ ଆମ ପାଖରେ ଛିଡ଼ା ହେବେ ଆମକୁ ସାହାଯ୍ୟ ସହଯୋଗ କରିବେ କିନ୍ତୁ ସେମାନେ କୌଣସି କାର୍ଯ୍ୟ ନକରି ଓଲଟା ଯିଏ ସମଥର୍କଙ୍କ ତାଙ୍କୁ ତାଙ୍କ ଘର ଦ୍ୱାରା ଭଙ୍ଗା ରୁଜା କରି ତାଙ୍କର ଟଙ୍କା ପଇସା ପତ୍ର ସବୁ ଲୁଟି ନେଇ ତାଙ୍କୁ ହଇରାଣ କରିଥାନ୍ତି